ହଁ ଶିକ୍ଷିତ ଲୋକମାନେ ସବୁବେଳେ ଭଲ ଆଉ ଭଦ୍ର ବ୍ୟବହାର କରିଥାନ୍ତି କାରଣ ଜୀବନରେ କୌଣସି କଥା ଠିକ୍ ଆଉ କୌଣସି କଥା ଭୁଲ୍ ସେମାନଙ୍କ ଛଡ଼ା ଅଧିକ ଆଉ କେହି ଜାଣିପାରିବେ ନାହିଁ କାରଣ ସେମାନେ ଶିକ୍ଷିତ ହୋଇଥାନ୍ତି ସମାଜରେ କିପରି ନିଜକୁ ନିୟୋଜିତ କରିବେ ଆଉ ସମାଜରେ କିପରି ସେମାନେ ଉଚ୍ଚାସନ ଲାଭ କରିବେ ସେଇସବୁ ବିଷୟରେ ସେମାନେ ଅନୁସରଣ କରିଥାନ୍ତି ଯାହାଦ୍ୱାରା ସେମାନଙ୍କ ଜୀବନରେ କେତେକ ଜୀବନ ଆଉ କେତେକ ନୀତି ନିୟମ ଦଵାରା ପରିଚାଳିତ ହୋଇଥାନ୍ତି କାରଣ ସେମାନେ ଶିକ୍ଷିତ ହୋଇଥାନ୍ତି ଶିକ୍ଷିତ ଦୁନିଆରେ ଅଛନ୍ତି ବହୁତ ଶିକ୍ଷିତ ତ ସମସ୍ତେ କହିବାକୁ ଗଲେ କାରଣ ଶିକ୍ଷିତ ହେବା ଠିକ୍ ନିରକ୍ଷର ହେବା ଠିକ୍ ନୁହେଁ ଆଉ ଶିକ୍ଷିତ ଆଉ ନିରକ୍ଷର ଯେଉଁମାନେ ଶିକ୍ଷିତ ସେମାନେ କେବେ ନିରକ୍ଷର ନୁହନ୍ତି କାରଣ ସେମାନେ ପାଠପଢ଼ା ଜାଣିିନଥାନ୍ତି ସତ କିନ୍ତୁ ସମାଜରେ ଏପରି ସେମାନଙ୍କ ସ୍ଥାନ ଉଚ୍ଚତର ଲାଭ କରିବେ ସେମାନଙ୍କୁ ବିଶେଷ ଭାବରେ ଜ୍ଞାନ ରହିଥାଏ